ବୟସ୍କ ଲୋକମାନେ ସାଧାରଣତଃ ବିଭିନ୍ନ ପ୍ରକାରର ଖେଳ ଖେଳନ୍ତି କାରଣ ବୟସ୍କ ଲୋକମାନେ ବିଭିନ୍ନ ପ୍ରକାର ଖେଳ ଖେଳିଲେ ସେମାନଙ୍କର ମଧ୍ୟ ମାନସିକ ବିକାଶ ଘଟେ ଏବଂ ସେମାନଙ୍କର ଶରୀର ସବୁବେଳେ ଜାଗ୍ରତ ହୋଇକି ଥାଏ ତେଣୁ ସାଧାରଣତଃ ବୟସ୍କ ଲୋକମାନେ ଯେଉଁ ଖେଳ ଖେଳନ୍ତି ସେଗୁଡ଼ିକ ଘର ଭିତରେ ଖେଳାଯାଏ କିମ୍ବା ବାହାରେ ବସିକି ଖେଳାଯାଇଥାଏ ସେଗୁଡ଼ିକ ମଧ୍ୟରେ ତାସ ଖେଳ ଅଛି ଲୁଡ଼ୁ ଖେଳ ଅଛି ଚେସ୍ ଖେଳ ଅଛି ପଶାପାଲି ଖେଳ ଅଛି ତେଣୁ ଏଇଯୋଉ ଖେଳ ସେମାନେ ଖେଳନ୍ତି ସେମାନେ ସାଧାରଣତଃ ଏଗୁଡ଼ିକ ବସିକି ଗାଁ ମୁଣ୍ଡରେ ଖେଳନ୍ତି ତୋଟାରେ ଖେଳନ୍ତି ମନ୍ଦିର ଜାଗାରେ ଖେଳନ୍ତି କିମ୍ବା କାହା ଘରେ ମଧ୍ୟ ଖେଳିଥାନ୍ତି ଆଉ ସେଇ ଖେଳ ଦେଖିବାପାଇଁ ମଧ୍ୟ କେତେକ ଅନ୍ୟାନ୍ୟ ଗାଁ'ର ଲୋକମାନେ ମଧ୍ୟ ସେସବୁକୁ ଦେଖୁଥାନ୍ତି ଏବଂ ସେମାନଙ୍କଠାରୁ ସେଇ ଖେଳ ଶିଖି ନିଜେ ମଧ୍ୟ ଖେଳିଥାନ୍ତି ତେଣୁ ବୟସ୍କ ଲୋକମାନେ ଏଇଯୋଉ ଖେଳ ଖେଳିଥାନ୍ତି ସେମାନେ ବହୁତ ଚତୁରତା ର ସହିତ ଶାନ୍ତଶିଷ୍ଟ ଭାବରେ ବିନା ପାଟିକରିକି ସେମାନେ ଖେଳିଥାନ୍ତି ଆଉ ସେମାନଙ୍କଠାରୁ ଯୋଉମାନେ ଶିଖନ୍ତି ଯେ କେଉଁ ଶୈଳୀରେ ଆମେ ଖେଳିବା ଆଁ କେଉଁ ପଦ୍ଧତିରେ ଖେଳିବା କେମିତି ଖେଳିଲେ ଠିକ୍ ବାଟରେ ଖେଳଟା ଯିବ ସେ ସବୁକୁ ଅନୁଧ୍ୟାନ କରି ଅନ୍ୟ ଜାଗାରେ ମଧ୍ୟ ଖେଳିଥାନ୍ତି ତେଣୁ ବୟସ୍କ ଲୋକମାନେ ଏଇପ୍ରକାର ଖେଳଖେଳନ୍ତି